ହଁ ଏହି ସେବାରେ ମୋର ଅଭିଜ୍ଞତା ଅଛି ମୁଁ ଆଧାର କାର୍ଡ଼ ଭୋଟର ପରିଚୟ ପତ୍ର ପାନ କାର୍ଡ଼ ଇତ୍ୟାଦି ସବୁ କରାଇଛି ଏବଂ ମୋର ଏହି କାର୍ଡ଼ ଗୁଡ଼ା ସବୁ ଅଛି ଏହି କାର୍ଡ଼ମାନଙ୍କ ମାଧ୍ୟମରେ ମୋର ବହୁତ କିଛି ସୁବିଧା ହୋଇପାରୁଛି ପାନ କାର୍ଡ଼ ଆଧାର କାର୍ଡ଼ ଭୋଟର ପରିଚୟ ଭୋଟର ପରିଚୟ ଦେଇକିନା ମୁଁ ଆମର ସବୁ ଯେତିକି ଇଲେକ୍ସନ ହୁଏ ମୁଁ ସେହିଠି ଭୋଟ ଦାନ କରେ ମୋର ମତଦାନ କରେ ଏବଂ ଆଧାର କାର୍ଡ଼ ଦେଇକିନା ମୁଁ ମୋର ପଇସାପତ୍ର ଉଠାଏ ଆମର ଜନସେବା କେନ୍ଦ୍ର ମୋ ସେବା କେନ୍ଦ୍ରରେ ପାନ କାର୍ଡ଼ ମୋର ପଇସାକୁ ସୁରକ୍ଷିତ ରଖିବା ପାଇଁ ମୋର ବ୍ୟାଙ୍କ ପାସବୁକ୍ରେ ଯୋଡ଼ିଛି ଏମିତି ସବୁ ଇ ସେବା କେନ୍ଦ୍ରର ବହୁତ ସାରା ସୁବିଧା ରହିଛି